ଆଜ୍ଞା କ'ଣ କହିବି ଏ ପାଣିପାଗ କଥା ଧର ଆମର ମୁଗ ଏଇ ଓପଡ଼ା ବେଳକୁ କି ମୁଗ ହୋଇଗଲା ବେଳକୁ ବର୍ଷା ହୋଇକିନା ମୁଗ ବିଲରେ ଫାଟିଯାଇକିନା ମୁଗ ବହୁତ ଚାଷୀକୁ ମଧ୍ୟ ବହୁ ବହୁତ କଷ୍ଟ ଦେଇଥାଏ ଆଉ ଚାଷୀ ସେୟାକୁ ସେମିତି ଆଣିକିନା ଅମଳ କରି ମୁଗ ନଷ୍ଟ ହୋଇଯାଇଥିବ ଏହାଦ୍ଵାରା ବେପାରୀ ମଧ୍ୟ ବେପାରୀ ଏଥି ଯୋଗୁଁ ବେପାରୀ ମଧ୍ୟ ଲାଭ ପାଉଛି ବେପାରୀ ଚାଷୀଠାରୁ କମ୍ ଦାମ୍ରେ କିଣିକିନା ବଜାରରେ ନେଇକିନା ଅଧିକା ଦାମ୍ରେ ବିକ୍ରି କରୁଛି ତା'ପରେ ଆଉ କୀଟନାଶକ କୀଟପତଙ୍ଗ କୀଟପତଙ୍ଗ ଗୋଟିଏ ଯେଉଁ ଜିନିଷ ଆମେ କରେ ଧାନ ଚାଷ ହେଉ କି ମୁଗ ଚାଷ ହେଉ ଠିକ୍ ସମୟ ବେଳକୁ କୀଟ କୀଟ ଗୋଟେ ଏମିତି ପୋକ ସେ ଆସିକି ଧାନରେ ଲାଗିକି ଆମ ଧାନକୁ ଖାଇଦେଇଥାଏ ଆଉ ମୁଗ ବି ଖାଇଦେଇଥାଏ ଆଉ କୋବି ଏ କୁନ୍ଦୁରି ଏ ବିଭିନ୍ନପ୍ରକାର ପରିବାରେ ଏଇ ଯେଉଁ କୀଟନାଶକ ଗୋଟେ ଯେଉଁ ପୋକ ଅଛି ଏ ପୋକ ଯେଉଁ ଖାଇକିନା ତାକୁ ମଧ୍ୟ ପନିପରିବା ଏବଂ ଏହାକୁ ସବୁ ନଷ୍ଟ କରିଦେଇଥାଏ ଏହି ନଷ୍ଟ କରିଦେବା ଦ୍ୱାରା ଆମର କୋବି କୁନ୍ଦୁରି ଏଇ କୋବି କୁନ୍ଦୁଡ଼ି ଏହାଦ୍ଵାରା ସବୁ ନଷ୍ଟ ହୋଇଯାଏ ବିଭିନ୍ନପ୍ରକାର ପନିପରିବା ଏହାଦ୍ଵାରା ଆମର ଆଉ କୀଟନାଶକ ଯେଉଁ ଫୁଲ ଚାଷ ବି ମଧ୍ୟ ଯେଉଁମାନେ ସବୁ କରିଥାନ୍ତି ଏହି କୀଟନାଶକ କୀଟପତଙ୍ଗ ଯେଉଁ ପୋକ ଗୁଡ଼ାକୁ ଆମେ ପୋକ ବୋଲି କୁହାଯାଇଥାଉ ଏହି ପୋକ ଫୁଲକୁ ଏହାକୁ ଖାଇକିନା ଏ କରି ଆମକୁ ବହୁତ ଚାଷୀଙ୍କୁ ମଧ୍ୟ ବହୁତ ହଇରାଣ କରିଦେଇଥାଏ ଏହା ଦ୍ୱାରା ଆମେ ଚାଷୀମାନେ କଁ କରୁକି ଯେଉଁ ପରିଚାଳନାମାନଙ୍କ ଦ୍ୱାରା କିଛି ବ୍ୟବହୃତ କୀଟନାଶକ ଔଷଧ ବ୍ୟବହାର କରିବା ଦ୍ୱାରା ସବୁ ଭଲ ହୋଇଥାଏ